ମୋର ବହୁତ ପ୍ରିୟ ଚଳଚ୍ଚିତ୍ର ତାରକାମାନଙ୍କୁ ମୁଁ ଜାଣିଛି ଯେମିତି କି ବାବୁସାନ ଆକାଶ ଦାସ ନାୟକ ଅନୁଭବ ସିଦ୍ଧାନ୍ତ ମହାପାତ୍ର ରିୟା ବର୍ଷା ସୋନି ବହୁତସାରା ତାରକାମାନେ ଅଛନ୍ତି ତାଙ୍କମାନଙ୍କ ମଧ୍ୟରୁ ମୁଁ ପର୍ସନାଲ୍ ଦେଖିବାପାଇଁ ଚାହୁଁଛି ଆକାଶ ଦାସ ନାୟକକୁ କାରଣ ଆକାଶ ଦାସ ନାୟକ ବହୁତ ଭଲ ଆକ୍ଟିଙ୍ଗ କରନ୍ତି ଆଉ ସିଏ ବି ବହୁତ ଭଲ କ୍ୟାରିୟର ତାଙ୍କର ଅଛି ଆକାଶ ଦାସ ନାୟକ ମୋତେ ବହୁତ ଭଲ ଲାଗନ୍ତି ସେଥିପାଇଁ ମୁଁ ଆକାଶ ଦାସ ନାୟକକୁ ଦେଖାକରିବାପାଇଁ ଚାହେଁ